ମୋତେ ତ ବହି ପଢ଼ିବାକୁ ଭଲ ଲାଗେ ବହି ବ୍ୟତୀତ ଆଉ ମଧ୍ୟ କିଛି କୌଣସି ପତ୍ରିକା ପଢ଼ିବାକୁ ଭଲ ଲାଗେ ଯେପରିକି ସମ୍ବାଦ ସମାଜ ଧରିତ୍ରୀ ଏ ଦ ହିନ୍ଦୁ ଇଣ୍ଡିଆନ ଏକ୍ସପ୍ରେସ ଆଣ୍ଡ ଟାଇମ୍ସ ଅଫ ଇଣ୍ଡିଆ ଯାହା ଦ୍ଵାରା ଏହି ସମ୍ବାଦ ପଢ଼ିବା ଦ୍ଵାରା ତୁମର ତ ଜ୍ଞାନ ବୃଦ୍ଧି ହେବ ତା'ସହିତ ତୁମେ ଦେଶବିଦେଶରେ ଘଟୁଥିବା ଘଟଣା ବିଷୟରେ ଜାଣିପାରିବ ଓ ଖେଳ ବିଷୟରେ ଜାଣିପାରିବ ଓ ତୁମ ଅଞ୍ଚଳରେ ଯେଉଁ ସବୁ ଘଟଣା ଘଟୁଛି ଓ ପାଣି ପାଗ ସମ୍ୱନ୍ଧରେ ମଧ୍ୟ ତୁମେ ଜାଣିପାରିବ ଖବର କାଗଜ ବ୍ୟତୀତ ମୁଁ ମଧ୍ୟ ଜେନେରାଲ ସାଧାରଣ ଜ୍ଞାନ ଉପରେ କିଛି ପୁସ୍ତକ ପଢ଼ିଥାଏ ଯେପରି ଆରିହାଣ୍ଟର ଏକ ପୁସ୍ତକ ଓ ବିଭିନ୍ନ ସାଇଟ୍ ମାଧ୍ୟମରେ ମଧ୍ୟ ପଢ଼ିଥାଏ ଓ ଏହା ବ୍ୟତୀତ ମୁଁ ବ୍ଲଗ୍ ପଢ଼ୁଛି ଯେଉଁଥିରେ ମହାପୁରୁଷଙ୍କର ଜୀବନୀ ବିଷୟରେ ଦିଆଯାଇଛି ସେଥିରୁ ତାଙ୍କ ଜୀବନୀରୁ କିଛି ଶିକ୍ଷା ଲାଭ କଲେ ନିଜ ଜୀବନ ମଧ୍ୟ ଉନ୍ନତି କରିପାରିବୁ